ମୋ ମତେ ଭାରତୀୟ ହିସାବରେ ମୋର ଶିକ୍ଷା ବ୍ୟବସ୍ଥାକୁ ମୁଁ ବହୁତ ପସନ୍ଦ କରିଥାଏ ଏବେ ଆମ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଟେନଥ୍ ଟୁ ପ୍ଲସ୍ ଥ୍ରୀର ବ୍ୟବସ୍ଥା ଚାଲିଅଛି ଆଗକୁ ଆମର ହାୟର ଏଜୁକେସନରେ ଫର୍ ଚାରିବର୍ଷିଆ କୋର୍ସ ହେବାର ମୁଁ ଶୁଣି ଶୁଣିବା ପାଉଅଛି ତେଣୁ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ମୁଁ ଅଧିକରୁ ଅଧିକ ପସନ୍ଦ